ଆଉ ପିଲାମାନଙ୍କର ଡିଷ୍ଟ୍ରିକ୍ଟ ଲେଭେଲ୍ ସାଇନ୍ସ ପ୍ରୋଜେକ୍ଟ କମ୍ପିଟିସନ କରୁ କରାଯାଉଥିବା ସମୟରେ ମୁଁ ପିଲାମାନଙ୍କୁ ଧରି ଆଉ ସେ ପ୍ରୋଜେକ୍ଟ ସହିତ ପିଲା ଆଗେଇ ଚାଲିଥିଲେ କିନ୍ତୁ ରାସ୍ତାରେ ଗୋଟିଏ କିଛି ଯନ୍ତ୍ରାଂଶରେ ତ୍ରୁଟି ଦେଖାଦେଲା ଗାଡ଼ିର ତେଣୁ ଯାହାଦ୍ୱାରା କି ଟିକେ ହତଷ୍ଟା ହେଇଥିଲି କିନ୍ତୁ ପରବର୍ତ୍ତୀ ସମୟରେ ଯାହାହେଉ ଗାଡ଼ିର ବ୍ୟବସ୍ଥା ହୋଇପାରିଥିଲା ଏବଂ ଆମେ ସଠିକ୍ ଭାବରେ ସେ କାର୍ଯ୍ୟଟିକୁ ପରିଚାଳନା କରିପାରିଥିଲୁ